ହ୍ୟାଲୋ ହଁ କୁହ ହଁ ନମସ୍କାର ପ୍ରକାଶ ବାବୁ କେମିତି ଭଲ ଅଛ ହଁ ବହୁତ ଭଲ ଅଛି ବାବୁ ସେମିତି ପ୍ରଭୁଙ୍କ ଆଶୀର୍ବାଦରୁ ଚାଲିଛି ଆଉ

ହଁ ସ୍କୁଲରେ ଅଛି କାମ ଚାଲିଛି ପେଣ୍ଡିଙ୍ଗ୍ କାମ ସବୁ ଚାଲିଛି ଆଉ ହଁ ବାବୁ ସେ ରମେଶ ବାବୁ ତ କହୁଥିଲେ ନୂଆ ପିଲାଟା ଆହୁରି ବହୁତ କିଛି ବିଷୟ ଶିଖିବାର ଅଛି ତା'କୁ ବୁଝଉଥାଅ ଏମିତି ଏମିତି ବିଷୟ କର ହାଁ ତା'ପରେ କେମିତି ଗେଷ୍ଟ୍ ଆସୁଛନ୍ତି ପିଲାମାନେ ସକାଳୁ ଆରମ୍ଭ କରି ସେମାନଙ୍କର କ'ଣ କ'ଣ କାମ କରିବେ ହାଁ ସେମାନଙ୍କୁ କେମିତି ଟିଚର୍ ମାନେ ଆସୁଛନ୍ତି ସେମାନଙ୍କର ପ୍ରେଜେଣ୍ଟ ପ୍ରତ୍ୟେକ ଦିନର ଆଟେଣ୍ଡନାନ୍ସ୍ ସିଟ୍ ତା ସହିତ ଛାତ୍ରମାନଙ୍କର ଆଟେଣ୍ଡାନ୍ସ୍ ସିଟ୍ ସବୁ ଷ୍ଟାର୍ଟିଂରୁ ପ୍ର ଡେ ଆରମ୍ଭରୁ କେମିତି ସେଇଟା ମେଣ୍ଟେନ୍ କରିବେ ତା ସହିତ ଟାଇମ୍ ଟାଇମରେ ସେମାନଙ୍କର ଯାହା ରିଫ୍ରେଶମେଣ୍ଟ ପାଇଁ ଚା ଟିକେ ବ୍ୟବସ୍ଥା କରିବ ହାଁ ଏମିତି ଗୋଟେ ଗୋଟେ ବିଷୟ ଦେଖିବ ତା'ପରେ ମଝିରେ ମଝିରେ ଗଭର୍ଣ୍ଣମେଣ୍ଟ ଅଫିସର୍ ଆସି ଥାଉଚନ୍ତି ବୁଲିବାପାଇଁ ଆସି ଥାଉଚନ୍ତି ଭିଜିଟ୍ ପାଇଁ ଆସି ଥାଉଚନ୍ତି ଗମେଣ୍ଟ୍ ଅଫିସର୍ ସେମାନଙ୍କର କେମିତି ସେମାନଙ୍କୁ ଇନଭାଇଟ୍ କରିବ ହାଁ ସେମାନଙ୍କର କ କେମିତି ବ୍ୟବହାର କରିବ କେମିତି ନମ୍ର ହେଇକି ଟିକେ ରହିବ ହାଁ ତା'କୁ ଅନେକ ଟାଇମରେ ତ ଦେଖୁଛି ସେ ଯେଉଁ ପୁଡ଼ିଆ ଅଭ୍ୟାସ ରଖିଛ ସେ ପୁଡ଼ିଆ ସ୍କୁଲରେ ଚଳିବନି ସେଇଟା ତୁମେ ବାହାର ସମୟରେ ସେ ପ୍ରକୃତି ସବୁ ଛାଡ଼ ହାଁ ସେ ପ୍ରକୃତି ସବୁ ଛାଡ଼ ଏଇଠି ସ୍କୁଲ୍ ପିଲାମାନେ ତୁମଠୁ କ'ଣ ଶିଖିବେ ଛୁଆମାନେ ତୁମ ଘରଲୋକ ଓ ପୁଅ ଝିଅ ସେମାନେ ଶିଖିବେ ନା ନାହିଁ ତୁମେ ଯେମିତି କଥା କହିବ ଯେମିତି କାମ କରିବ ସେହି ଅନୁସାରେ ସେମାନେ କ'ଣ କରିବେ ତୁମଠୁ ଦେଖିକି ସେମାନେ ଶିଖିବେ ଏଇଠି ତ ଶହ ଶହ ପିଲା ରହୁଛନ୍ତି ସେମାନେ ଦେଖିବେ ହଁ ଆମ ପିଅନ୍ ଭାଇ ତ ପିଅନ୍ ସାର୍ ତ ଆମର ପୁଡ଼ିଆ ଖାଉଛନ୍ତି ଭଲ ଜିନିଷ ହେଇଥିବ ସେମାନେ ବି ସେଇଟା ଶିଖିବେ ହାଁ ତୁମେ ଏ ଭିତରେ କେବଳ ଏ ସ୍କୁଲରେ ନୁହେଁ ସ୍କୁଲରୁ ଗଲା ସମୟରେ ମଧ୍ୟ ଟୋଟାଲି ସେ ପୁଡ଼ିଆ ଏସବୁ ଛାଡ଼ ଆଉ ଭାଷାରେ ମଧ୍ୟ ପରିବର୍ତ୍ତନ କର ଯେମିତି କି ତୁମ କଥା ଶୁଣିଲେ ଜଣକୁ ମିଠା ଲାଗିବ ହାଁ ଏଇଠି ପିଲା ରହିଛନ୍ତି କଥାବାର୍ତ୍ତାରେ ବ୍ୟବହାରରେ ଦେଖିକି ତୁମଠୁ ଶିଖିବେ ତୁମକୁ ଦୁଇ ପଦ ଭଲ କହିବେ ହାଁ ବାହାରକୁ ଗଲେ ନାହିଁ ଆମ ପିଅନ୍ ସାର୍ ଭଲ ଅଛନ୍ତି ନାହିଁ ଆମ ଟିଚର୍ ମାନେ ଭଲ ବ୍ୟବହାର କରୁଛନ୍ତି ହାଁ ଏମିତି କହିକି ଲେଖିବେ ନହେଲେ ଯେତେବେଳେ ଟିଚର୍ କିମ୍ବା ପିଅନ୍ ଉପରେ ସେ ପଡ଼ିବ କ'ଣ କହିଲ ରଚନା ସେଇଠି ପିଲାମାନେ ଲେଖିବେ ଆମ ପିଅନ୍ ଭାଇ ଏମିତି ପୁଡ଼ିଆ ଖାଆନ୍ତି ଏମିତି ଭାଷା କୁହନ୍ତି ହାଁ ଏମିତି ବ୍ୟବହାର କରନ୍ତି ବୁଝିଲ ଏସବୁ ବିଷୟ ଟିକେ ଧ୍ୟାନ କରିବ ଆଉ ହଁ ମୁଁ ଆସିଲେ ଅବଶ୍ୟ ସେହି ପ୍ରତିଦିନ ଟାଇମରେ ବାହାରିକି ଆସିବି ହଁ ହଉ ହଉ ହଉ ଠିକ୍ ଅଛି ହଉ ହଁ ହଁ ରହିଲି ବାବୁ